ହ୍ୟାଲୋ ଢେଙ୍କାନାଳରୁ କହୁଛନ୍ତି ଢେଙ୍କାନାଳ ମିଠା ଦୋକାନରୁ ଆଉ ଇଏ କ'ଣ ବରା ଫରା ଅଛି ହଁ ଆଉ ରସୁଣ ଚଟଣି ଅଛି ଆଉ ବରା ରସୁଣ ଚଟଣି ଆଳୁ କଷା ତା'ପରେ ସବୁ ପ୍ରକାର ମିଠା ରସଗୋଲା ଛେନା ଗଜା ଏଇ ଗୁଡ଼ା ସବୁ ରେଟ୍ କେତେ କ'ଣ ଅଛି ସବୁ ରସଗୋଲା ରେଟ୍ କେତେ ଛେନା ଗଜା ଆଉ ପୋଡ଼ ଜିଲାପି ଆଚ୍ଛା ଆଉ ଇଏ ଯେଉଁ ରଖିଛ କାଜୁ ରଖିଛ କି ଏଇଟା କ'ଣ ପିସ୍ କେକ୍ ଆଉ ଆଉ ଚମ୍ ଚମ୍ ଯେଉଁ ଇଏ ସବୁ ରେଟ୍ ରେଟ୍ ଚଢ଼ା ଥିବ ଏବେ ସବୁ ଆଉ କାରଣ କ୍ଷୀର ରେଟ୍ ବଢ଼ିଯାଇଛି ତ ହଁ ହଁ ହଁ ମୁଁ ସବୁ ମିଠାରୁ କେଜିଏ କେଜିଏ ନେବି ଆଉ କେମିତି ଆପଣ କେମିତି କାର୍ ପଠାଇବେ ନା ମୁଁ ଯିବି ହଁ ମୁଁ ଗୋଟେ ପିଲାକୁ ପଠାଇବି ସବୁ ଲେଖିଦେବି ଯାହା ଯାହା ଲେଖିଦେବି ଆପଣ ସବୁ ଦେଇଦେଉନ ମୁଁ ପଇସାଟା ଫୋନ୍ ପେ କରିଦେବି ଆଉ ଭଲ ଫ୍ରେଶ୍ ମିଠା ମୋର ଦରକାର ଆଉ ଖଟା ଫଟା ମିଠା ଦେଲେ ମୁଁ ନେବିନି ଜମା ମୋତେ ଆଗ ଟେଷ୍ଟ କରିବାକୁ ଦେବେ ତ ଆଚ୍ଛା ଆଉ ବାସି ମିଠା ଜମା ଦେବେନି କାରଣ ଆମର ଯିବ ଟିକେ ଆଚ୍ଛା ହଉ ହଉ ହଉ ଆଉ ଥ୍ୟାଙ୍କ୍ ୟ୍ୟୁ ହଁ ନେବି ଯେଉଁଦିନ ତା ପୂର୍ବରୁ ଦିନକ ଆଗରୁ କହିବି ଆଉ ଆଚ୍ଛା ହଉ ଥ୍ୟାଙ୍କ୍ ୟ୍ୟୁ

ହଁ ହଉ ହଉ ହଉ